ହ୍ୟାଲୋ ଅମ୍ବିକା ହୋଟେଲ୍ରୁ କହୁଥିଲେ କି ହଁ ମୁଁ ବିଶ୍ୱଜିତ କହୁଥିଲି କଥା କ'ଣ କି ମୁଁ ମୋ ଭାଇ ଓ ସାଙ୍ଗମାନଙ୍କ ସହିତ ଆପଣଙ୍କ ହୋଟେଲ୍କୁ ଡିନର୍ ପାଇଁ ଯିବାକୁ ଚାହୁଁଛୁ ଆପଣଙ୍କ ହୋଟେଲ୍ର ଟେବୁଲ୍ ଫାଙ୍କା ଅଛି କି ଆମେ ସାତ ଜଣ ଯିବୁ ଫାଙ୍କା କରିବା ପାଇଁ ଅଛି କି ହଁ ଆଉ ହୋଟେଲ୍ରେ ପାର୍କିଂ ବ୍ୟବସ୍ଥା ଅଛି ହୋଟେଲ୍ର ବନ୍ଦ ହେବା ସମୟ ଆପଣମାନେ ଆପଣ ଟିକେ କହିବେ କି ଆଉ କଣ ସ୍ପେଶାଲ୍ ପାଇଁ କଣ ହବ କିଛି କହିବେ

ଆମେ ରହୁଛୁ